ଭାଇ ନମସ୍କାର ସାର୍ ମୁଁ କମ୍ପ୍ଲେନ୍ ଦେଇଥିଲି ସ୍ତ୍ରୀଙ୍କର ପର୍ସ ଚୋରି ହେଇଥିଲା ଆପଣ କିଛି ଆକ୍ସନ୍ ନେଲେନି ହଁ ହେଇଗଲାଣି କେତେ ଆମର ଦଶ ତାରିଖ ଦିନ ଦେଇଥିଲି ଆମର ନାଁ ପିଣ୍ଟୁ ମାଣିଆ କିଛି କହିଲେନି ଯେ ନିମାପଡ଼ାରୁ

ଆଜ୍ଞା ଅଲ୍ରେଡ଼ି ଅଲ୍ରେଡ଼ି ସାର୍ ହେଇଗଲାଣି ପାଞ୍ଚ ଛଅ ଦିନ

ସାର୍ ପାଞ୍ଚ ଦିନ ହେଇଗଲାଣି ଆପଣ ତ କିଛି ନେଉନାହାନ୍ତି ଆକ୍ସନ୍ ମୁଁ ଆଉ ତା' ବ୍ୟବସ୍ଥା କିଛି କରିବି

ସାର୍ ସେ ପର୍ସରେ ବହୁ କିଛି ଜିନିଷ ଥିଲା